ହାଲୋ ହଁ ଭାଇ ଓଲା ସର୍ଭିସ୍ରୁ କହୁଛନ୍ତି ତ ହଁ ମୁଁ ଭୁବନେଶ୍ୱରରୁ କହୁଛି ଆମର କାଲି ଆମର ବାପାଙ୍କ ଜନ୍ମସ୍ଥାନ ବଡ଼ପଦନା ଯିବାର ଅଛି ଏଁ ତ ଆମେ କାଲି ଆପଣଙ୍କର ଫାଙ୍କା ଅଛିନା ଆମେ ଯିବାର ଅଛି ତ ଚାରିଜଣ ଆମେ ଯିବୁ ବାପା ମାଁ ଆଉ ସାନଭାଇ ମୁଁ ଯିବୁ ଆପଣଙ୍କର କେତେଟଙ୍କା ନେବେ ସେଠିକି ଆଉ କେତେ କିଲୋମିଟର୍ ମୋତେ ଟିକିଏ କହିବେ ଆପଣ କେତେଟଙ୍କା ନେବେ ହେଟିକି ଦୁଇହଜାର ନା ନା ଟିକେ କମ୍ କରନ୍ତୁ ହଁ ହଁ ହଉ ପନ୍ଦରଶହ କରନ୍ତୁ ଆଜ୍ଞା କାଲି ଆମେ ଯିବୁ ଆଉ ଆପଣ କାଲି ଏଁ ସକାଳେ ଆସିକି ଠିକିବେ ଆଜ୍ଞା ତ ଆମେ କାଲି ଯିବା ଓକେ ଭାଇ ରହିଲି